ମୁଁ ଯେତେବେଳେ ନାଇଁନ୍ତ୍ ପଢ଼ୁଥିଲି ସେହି ସମୟରେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲି ଯାହାକି ଦୁଇଶହ ମିଟର ଦୌଡ଼ ପ୍ରତିଯୋଗିତା ଥିଲା ଏବଂ ଏତେ ଭଲ ପ୍ରାକ୍ଟିସ୍ ମଧ୍ୟ ନଥାଏ ସେହି ସମୟରେ ଟିଚର ମୋତେ କୁହନ୍ତି ଯା ପାର୍ଟିସିପେଟ୍ କରିବୁ ତ ମୁ ଯାଇକି ପାର୍ଟିସିପେଟ୍ କରିଦେଇଥିଲି କିନ୍ତୁ ଆଶା ନଥିଲା କାରଣ ସେହି ସମୟରେ ସ୍ପୋର୍ଟ୍ସ ହଷ୍ଟେଲର ପିଲା ବହୁତ ଗୁଡ଼ାଏ ଆସିଥିଲେ ଏବଂ ସେମାନେ ସବୁ ପ୍ରାକ୍ଟିସ୍ ଭଳି ଦେଖା ଯାଉଥିଲେ କିନ୍ତୁ ଏମିତି ହେଲା ଯେ ମୁ ଏତେ ଜୋରସେ ଧାଇଁ ପକେଇଲି ଦୁଇଶହ ମିଟର ଯେ ମୁ ସେକେଣ୍ଡ ପ୍ରାଇଜ ପାଇଯାଇଥିଲି ଏବଂ ସେହି ହିଁ ମୋର ଅନୁଭୂତି ଥିଲା ଯାହା କି ମୁ ପ୍ରାକ୍ଟିସ କରିନଥିଲି ଆଶା କରିନଥିଲି ଟିଚରଙ୍କ କଥାରେ ଯାଇକି ଦଉଡିଲି ଏବଂ ସେକେଣ୍ଡ ପ୍ରାଇଜ ପାଇଲି ବହୁତ ଖୁସି ଥିଲି ସେଇ ସମୟରେ ଏହା ଗୋଟିଏ ଆଚମ୍ବିତ ଏବଂ ମୋ' ପାଇଁ ଗୋଟିଏ ଅଲଗା ପ୍ରକାରର ଅନୁଭୂତି ଥିଲା ଯାହାକି ମୋ'ର ଆଗରୁ ରାସ୍ତାକୁ ହିଁ ସବୁ ଦେଖାଯାଉଥିଲା ଯେ ମୁଁ କେଉଁ ରାସ୍ତାରେ ଗଲେ ସଫଳତାର ଚାବିକାଠି ହାସଲ କରିପାରିବି